ମୁଁ ପୁରୀ ଯାଇଥିଲି ସେଠାରେ ସମୁଦ୍ରରେ ଗାଧୋଇବା ବେଳେ ମୋତେ ଭିତରକୁ ଭିଡ଼ି ନେଇଥିଲା ମୁଁ କିନ୍ତୁ କିଛି ମାତ୍ରାରେ ପହଁରା ଶିଖିଥିବାରୁ ମୁଁ ଏହି ଚାଲେଞ୍ଜ ଟିକୁ ମୁଁ ସମାଧାନ କରିପାରିଲି ସମୁଦ୍ର ପାଣି ପିଇ ଦେଇଥିଲି ଯାହାଦ୍ୱାରା ମୋର ବଞ୍ଚିବା ଠିକ ନଥିଲା ମୋର ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଲା ଭଳି ଲାଗୁଥିଲା ଉଦାହରଣ ସ୍ୱରୂପ ମୋ ପାଖରେ ଥିବା ଲୋକଙ୍କ ସାହାଯ୍ୟ ଦ୍ୱାରା ମୁଁ ଆସିପାରିଲି